ଆମର ଅନେକଗୁଡ଼ିଏ ପରମ୍ପରା ରହିଅଛି ଏଥିମଧ୍ୟରୁ ମଗୁସୁର ମାସର ଶୁକ୍ଳ ପକ୍ଷରେ ପୂଜା ପାଉଛନ୍ତି ମା' ଲକ୍ଷ୍ମୀ ମାଣବସା ଭାବରେ ଏହା ପାଳନ ହୋଇଛି ମଣିଷ ଲୋକମାନଙ୍କର ବହୁତ ବିଶ୍ୱାସ ରହିଅଛି ଯେ ମାଆଙ୍କ ଆରାଧନାରେ ଘର ଧନଧାନ୍ୟରେ ପୂରି ଉଠିଥାଏ ଏହା ପରେ ଦୋଳ ଯାହାକି ଫଗୁଣ ମାସରେ ପାଳନ ହୋଇଥାଏ ଏଥିରେ ରାଧାକୃଷ୍ଣଙ୍କର ପୂଜା ହୋଇଥାଏ ରାଧାକୃଷ୍ଣଙ୍କୁ ସାଙ୍ଗରେ ନେଇ ଦୋଳ ଅନୁଷ୍ଠିତ ହୋଇଥାଏ ଏବଂ ଦୋଳରେ ବହୁତ ଜମାଟ ଦେଖିବାକୁ ମିଳିଥାଏ ବହୁତ ସାଜସଜ୍ଜାରେ ଭଗବାନଙ୍କର ପୂଜା ଆରାଧନା ହୋଇଥାଏ ଏହାଥିରେ ବହୁତ ରଙ୍ଗ ଖେଳ ମଧ୍ୟ ହୋଇଥାଏ ସମସ୍ତେ ମିଶିକରି ଭୋଜି ମଧ୍ୟ ପାଳନ କରିଥାନ୍ତି